ଖେଳ ଦ୍ୱାରା ଆମ ଦେହ ସୁସ୍ଥ ରହେ କାରଣ ଆମେ ଯେତେ କଣ ବସିକି ରହିବାସେତେ ଆମ ଦେହ ଅସୁସ୍ଥ ହୋଇଯିବ ବହୁତ ଗୁଡ଼େ ରୋଗ ବେମାର ଆମୁକୁ ମାଡ଼ି ବସିବ ଆମେ ଖେଳିବା ଦ୍ୱାରା କଣ ଆମ ଅଙ୍ଗ ପ୍ରତ୍ୟଙ୍ଗ ସବୁବେଳେ ମାନେ କାମକୁ ଚଲା ବୁଲା କଣ ଯେତେ କରିବା ଆମେ ଖେଳିବା ଆମ ଦେହର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଏକ୍ସରସାଇଜ୍ କଲା ଭଳିଆ ହେବ ମାନେ ଟୋଟାଲ୍ ଆମ ଦେହ ପୁରା ସୁସ୍ଥ ରହିବ ଆମ ଏମିତିରେ ବି ଆମ ଦେହ ସୁସ୍ଥ ରହିବା ଅପେକ୍ଷା ଆମ ଶାରୀରିକ ସୁସ୍ଥ ରହିବା ଅପେକ୍ଷା ଆମ ମାନସିକ ସ୍ଥିତି ବି ସବୁବେଳେ ଆମେ ଯଦି ଯେତେଳେ ବସିକି ରହିବା ଆମ ଗୋଟେ ମନରେ କଣ ସବୁବେଳେ ଗୋଟେ ମୁଣ୍ଡରେ ପଶିକି ରହିବ ଗୋଟେ ଦୁଃଶ୍ଚିନ୍ତା ମନରେ ଯେତେ ମୋ ମନ ଦୁଃଖ ଥିନେ ବି ଆମେ ଯଦି ଖେଳ କୁଦରେ ମାତିକି ରହିବା ଆମକୁ ସେତେ ପୁରା ଫ୍ରି ଲାଗିବ ଯେ ମନ ପୁରା ମନରୁ ପୁରା ଦୁଶ୍ଚିନ୍ତା ପୁରା ମୁଣ୍ଡରୁ ବାହାରି ଯିବ ମନ ଆମ ମାନସିକ ସ୍ଥିତି ବି ପୁରା ବହୁତ ଭଲ ରହିବ ଆଉ ଖେଳ କୁଦରେ ଆମେ ଶାରୀରିକ ପୁରା ପ ପୁରା ସୁସ୍ଥ ରହିବ ଆମ ରୋଗ ବେମାର କିଛି ହ ଏମିତିରେ ବି ମାଡ଼ି ବସିବନି ଆମେ ଯେତେ ଘରେ ବସିକି ରହିବା ଆମୁକୁ ସେତେ ରୋଗ ବେମାର ମାଡ଼ି ବସିବ ସେଥିପାଇଁ ଆମେ ଖେଳ କୁଦରୁ ଖେଳ କୁଦରେ ଯେତେ ମାତିକି ରହିବା ଆମେ ଦେହ ସୁସ୍ଥ ରହିବ ଏମିତିରେ ମାନସିକ ସ୍ଥିତି ବି ସୁସ୍ଥ ରହିବ